ଓଡ଼ିଆ ଭାଷାରେ ବହୁତ ଗୁଡ଼ିଏ ଆକର୍ଷଣୀୟ ଶବ୍ଦ ଏବଂ ଖଣ୍ଡବାକ୍ୟ ରହିଛି ଯେଉଁପରିକି ଯେଉଁମାନେ ବୃଥାଏ ସମୟ କାଟନ୍ତି ବୃଥାରେ ସମୟ କାଟନ୍ତି ହରିଙ୍କ କଥା ଶୁଣି ମା' ଇତ୍ୟାଦି ଏସବୁ ଶୁଣିବାକୁ ଏବଂ କହିବାକୁ କୌତୁହଳ ଆସିଥାଏ ଯାହାଦ୍ୱାରା ଅନ୍ୟ ଲୋକ ଦ୍ଵନ୍ଦରେ ପଡ଼ିଥାନ୍ତି